ହ୍ୟାଲୋ ମୁଁ ତିର୍ତୋଲରୁ କହୁଥିଲି ଆପଣଙ୍କ ପାଖରୁ ଯେଉଁ ଚେୟାର ଆଣିଥିଲି ଏଇ ଦୁଇ ତିନି ଦିନ ଭିତରେ କିଣିକି ଚେୟାର କ'ଣ ଖରାପ ପଡ଼ିଲା ଆପଣ କେମିତି ଚେୟାର ଏମିତିକା ଚେୟାର ଦେଉଛନ୍ତି ଚେୟାରଟା ଫାଟି ଯାଇଛି ଜମା ଭଲ ଚେୟାର ଦଉନାହାନ୍ତି ଆପଣ ପଇସା ଭଲରେ ନେଇଗଲେ ଦେଖିଲାବେଳକୁ ଚେୟାର ଏମିତିଆ ଦେଉଛନ୍ତି ଚେଆର ଜମା ଭଲ ପଡ଼ିନି ଆଉ କିଛି ଜିନିଷ ଆଣିବାରେ ଆମର ଥିଲା ତମ ଦୋକାନରୁ ଆମେ କେମିତି ଆଣିବୁ ଯଦି ଆଉ କିଛି ଫଟା ପଡ଼ିବ ତେଣୁ ଚେଆର ଫଟା ପଡ଼ିଛି କେମିତି କ'ଣ କ'ଣ କରିବୁ ଏତେ ଟଙ୍କା ନେଇଗଲେ ପାଞ୍ଚଶହ ଟଙ୍କା ନେଇଗଲେ କେମିତି ପାଞ୍ଚଶହ ଟଙ୍କାରେ ଭଲ ଚେୟାର ହେଇଥାନ୍ତା ଆହୁରି ଆମେ ଆପଣଙ୍କ ଦୋକାନରୁ ଆଗରୁ ବି ଆଣୁଥିଲୁ ଆ ଆମ ଗାଁରୁ ଯିଏ ଆଣିବେ ଆମେ ଏଥେରେ କହିବୁ କି ତାଙ୍କ ଦୋକାନରୁ ଆଣ ନାହିଁ ସବୁ ଜିନିଷ ଫଟା ପଡ଼ୁଛି କି ଏତେ ଟଙ୍କା ନେଇଯାଉଛନ୍ତି ଦେଖିଲାବେଳକୁ ଚେୟାର ଫଟା ପଡ଼ୁଛି ଚେୟାର ଫଟା ପଡ଼ିଛି ଆଗକୁ ବି ବହୁତ ଜିନିଷ ଆଣିବାର ଥିଲା ଚେୟାର ଘରିକା ଖଟା ଫଟ ସବୁ ଆଣିିବାର ଥିଲା ଦେଖିଲାବେଳକୁ ଆପଣ ଏମିତି ଫଟା ପଡ଼ିଛି ଏବେଠାରୁ ଆଉ ଆଗକୁ କ'ଣ ଆଣିବୁ ଆପଣ ଦେଖିଚାହିଁ ବିକ୍ରି କରନ୍ତୁ ଏମିତି ବିକ୍ରି କଲେ ଆମେ ସମସ୍ତଙ୍କୁ କହିବୁ ଆପଣ ଗୋଟେ ଚିହ୍ନା ଦୋକାନ ଆମର ଦେଖିଲାବେଳକୁ ଏମିତି ଆମକୁ ଠକୁଛନ୍ତି ଚିହ୍ନା ଲୋକଙ୍କୁ ଠକୁଛନ୍ତି ଆମ ଏମିତି ହେଉଛନ୍ତି ଆମେ ଆଉ ଆଣିବୁନି ଆପଣଙ୍କ ଦୋକାନରୁ ଆପଣ ଯେମିତି ହେଲେ ଆମକୁ ଆଉ ଗୋଟେ ଚେଆର ଦେବେ ନହେଲେ ନାଇଁ ଦେଖିବେ ପାଞ୍ଚଶହ ଟଙ୍କା ନେଇ ଦେଲି ପାଞ୍ଚଶହ ଟଙ୍କାରେ ଫଟା ଚିଆର ମାସେ ୟୁଜ କରୁନୁ ଦେଖିଲାବେଳକୁ ଫଟା ଫାଟିଗଲା ଚେଆର ତେଣୁ ମୁଁ ଆପଣ ଆମେ ଭଲ ଚେଆର ଦେବେ ଆଉ କମ୍ ପଇସାରେ ଗୋଟେ ଭଲ ଚେଆର ଦେବେ ନହେଲେ ନାଇଁ ଆ କ କରିବି ଆପଣ ଭଲ ଚେୟାର ଦେବେ ଆମକୁ ନହେଲେ ଆମେ ଆମକୁ ଆଖପାଖେ ଯିଏ ଆପଣ ଦୋକାନ ଆଣିବ ଆମେ କହିବୁ ଭଲ ଚେୟାର ତା'ର ପଡ଼ିନି ପଇସା ଅଧିକ ଟଙ୍କା ନଉଛନ୍ତି ଦେଖିଲାବେଳକୁ ଭଲ ଚେୟାର ପଡ଼ୁନି ଆମେ ଯେମିତି ହେଲେ ଆପଣ ଆମକୁ ଭଲ ଚେୟାର ଦେବେ ପାଞ୍ଚଶହ ଟଙ୍କା ନେଇଗଲେ ଦେଖିଲାବେଳକୁ ଫଟା ଚେଆର ଦଶ ଦିନ ଭିତରେ